ମୁଁ ଯେତେବେଳେ ମୋର ଫୋନ୍ କମ୍ପ୍ୟୁଟର ବା ଲ୍ୟାପଟପ୍ ଯାହା ବି ଅସୁବିଧାର ସମ୍ମୁଖୀନ ହେଲେ ମୋ ଭାଇଠୁ ମୁଁ ଫୋନ୍ ବିଷୟରେ ପରାମର୍ଶ ନେଇଥାଏ ଓ ଆମର ଏବଂ ସମସ୍ୟା ଆମର ଗୋଟିଏ ଜନସେବା କେନ୍ଦ୍ର ଅଛି ଆମେ ଯାହାବି ଅସୁବିଧା ହେଲେ କମ୍ପ୍ୟୁଟର ହେଉ ବା ଲ୍ୟାପଟପ୍ ହେଉ ସେଠାରେ ଅସୁବିଧା ହେଲେ ଆମେ ଆମ ଅସୁବିଧାର କଥା କହିଥାଉ ସେଠାରେ ଆମକୁ ଉଚିତ ପ୍ରକାର ସମସ୍ୟାର ଉପଯୋଗ ଦେଇଥାନ୍ତି ଓ ଆମକୁ କିଛି ସେ ସାହାଯ୍ୟ କରିଥାନ୍ତି